ମୁଁ କିଣିଥିବା କୁର୍ତ୍ତୀ ଟିର ଖରାପ ଗୁଣ ଗୁଡ଼ିକ ହେଉଛି ଏହା କଚିଲା ବେଳେ ବା ଧୋଇକି କାଚିଲା ବେଳେ ରଙ୍ଗ ସିନା ଛାଡ଼ୁନାହିଁ ଏହା ମିଳିମିଳି ଫାଟିଫାଟି ଯାଉଛି ମୁଁ ପିନ୍ଧି ପିନ୍ଧିବାରେ ମୋତେ ଅସୁବିଧା ହେଉଛି ଏହା ପିନ୍ଧିବା ସମୟରେ ଚିରି ସିଲେଇ ଏହାର ସିଲେଇ ଫାଟି ଯାଇ ଦେହର କୌଣସି ଅଙ୍ଗ ଦେଖା ଯାଉଛି ଯେଉଁଥିପାଇଁ ମୋତେ ଏହା ପିନ୍ଧିବା ପାଇଁ ଉପଯୋଗୀ ଲାଗୁନାହିଁ ସେଥିପାଇଁ ଏହି କୁର୍ତ୍ତୀଟିକୁ ମୁଁ ଏବେ ବ୍ୟବହାର କରୁନାହିଁ